ମୁଁ ଜଣେ ବିଶିଷ୍ଟ ଖେଳାଳି ଏବଂ ମୁଁ ସକାଳେ ଏବଂ ସନ୍ଧ୍ୟାବେଳେ ଉଭୟ ସମୟ ଦୌଡ଼େ ଏବଂ ମୁଁ ଚାରିରୁ ପାଞ୍ଚ କିଲୋମିଟର ଦୌଡ଼ିଥାଏ ଏହା ପ୍ରତ୍ୟେକ ଦିନ କରିଥାଏ ଏବଂ ଏହା କରିବା ଦ୍ୱାରା ମୋର ଶରୀର ଏବଂ ମାନସିକ ସ୍ତରରେ ଅଧିକ ଉନ୍ନତି ପ୍ରଦାନ କରିଥାଏ ଏହା ସମସ୍ତେ କରିବା ଉଚିତ୍ ପ୍ରତ୍ୟେକ ଦିନ ସକାଳେ କିମ୍ବା ସନ୍ଧ୍ୟାବେଳେ ପ୍ରତ୍ୟେକ ମଣିଷ ଏହା କରିବା ଜରୁରୀ କିମ୍ବା ଯଦି ସକାଳେ ନହେଲେ କିମ୍ବା ସନ୍ଧ୍ୟାବେଳେ ଯଦି କୌଣସି ଲୋକ ଏହା କରେ ତେବେ ତା'ର ଶାରୀରିକ ଏବଂ ମାନସିକ ସ୍ତରରେ ଅଧିକ ଗରୁତ୍ଵ ଏବଂ ଅଧିକ ବିଶେଷ ପ୍ରକାର ବିକଶିତ ହୋଇଥାଏ ଏହା ମଣିଷ ପକ୍ଷେ ଅଧିକ ଉପଯୋଗୀ ଅଟେ ଏବଂ ମୁଁ ପ୍ରତ୍ୟେକ ଦିନ ଚାରିରୁ ପାଞ୍ଚ ଘଣ୍ଟା ଏହା କରିଥାଏ ଏବଂ ପ୍ରତ୍ୟେକ ମଣିଷ ମଧ୍ୟ ଏହାକୁ କରିବା ଉଚିତ୍ ଏହା ସହିତ ବ୍ୟାୟାମ ଏବଂ ଯୋଗ ମଧ୍ୟ ଉପଯୁକ୍ତ ଭାବରେ କରିବା ଉଚିତ୍ ଏବଂ ପ୍ରତ୍ୟେକ ଲୋକଙ୍କୁ ଏହା କରିବା ଦ୍ୱାରା ସେମାନଙ୍କ ଶରୀର ମଧ୍ୟ ଭଲ ରହେ ଏବଂ ଏହା କରିବା ଦ୍ୱାରା ସମସ୍ତେ ଭଲ କାର୍ଯ୍ୟ ଏବଂ ଭଲ ଭଲ ମାନସିକ ସ୍ତରରେ ବିକଶିତ ହେବା ସହିତ ତାଙ୍କର କାର୍ଯ୍ୟ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ ଯାହା ଫଳରେ ସେମାନଙ୍କ କାର୍ଯ୍ୟ ଭଲ ଭାବରେ କାର୍ଯ୍ୟକାରିତ ହୋଇଥାଏ ଏବଂ ଏହା